ଆଜ୍ଞା ଆପଣ ଆପଣଙ୍କର ଯେଉଁ ତୁଲ୍ସୀପୁରରେ ଯେଉଁ ଫ୍ଲାଟ୍ଟା ଯେଉଁ ଏବେ ରେଣ୍ଟରେ ଯେଉଁ ଆପାର୍ଟମେଣ୍ଟଟା ଆପଣ ଦେବେ ସେଇଟା ଆପଣ ଫ୍ଲାଟ୍ ତ ମୋ ନାଁ ହେଉଛି ଲାଲା ଆଦିତ୍ୟ ରାଏ ଆଉ ଫ୍ଲାଟ୍ଟା କିଣିଥାନ୍ତି ସେଇଟା ସେଇଟା କେତେ ବି ଏଚ୍ କେ ଅଛି ଟୁ ବି ଏଚ୍ କେ ନା ଥ୍ରୀ ବି ଏଚ୍ କେ

ତା'ହେଲେ ସାର୍ ଟୋଟାଲ୍ କେତେ ହେବ ଯଦି ଇଏକୁ ଯଦି ଗୋଟେକୁ ଆଚ୍ଛା ଆଚ୍ଛା ଆଉ ତା'ହେଲେ ସେଠି ଆଉ କାର୍ ଫାର୍

ଆଉ କାର୍ ଫାର୍ ଯେମିତି କି ସ୍ପେସ୍ ହଉ କି ପାର୍କିଂ ଆଚ୍ଛା ପାର୍କିଂ ନା ମୋରି ନାଁରେ ରେଜିଷ୍ଟ୍ରେସନ୍ ହେବ ଆଉ ଯେମିତି କି ସେ ଏରିଆରେ କାର୍ ଫାର୍ ପଶିବାକୁ ଭଲ ଜାଗା ଅଛି ନା ନାହିଁ କି ସେଠିକା ଲୋକ କେମିତି କ'ଣ ଆଉ କେମିତି କ'ଣ ଚାଲିଚଲ୍ ଆଚ୍ଛା ଆଡ଼୍ଭାନ୍ସ୍ କେତେ ଦେବାକୁ ପଡ଼ିବ ଆଚ୍ଛା ସତୁରି ହଜାର ଟଙ୍କା ଦେବାକୁ ପଡ଼ିବ ତା'ହେଲେ ଆଉ ତାଠୁ କିଛି କମ୍ ହେବନି ଆଚ୍ଛା ଆଚ୍ଛା ତା'ହେଲେ ଠିକ୍ ଅଛି ତା'ହେଲେ ମୁଁ ଆପଣଙ୍କୁ ଜଣାଇବି ସେ ବିଷୟରେ କେମିତି କ'ଣ କରିବାର ଅଛି ଆଚ୍ଛା ମୋର ଏଇ ନମ୍ବରଟା ହେଇ ସେଭେନ ନାଇନ୍ ସେଭେନ ଡବଲ୍ ଟୁ ଫାଇଭ୍ ଆଜ୍ଞା